ଆମେ ହଉଛି ଗାୟତ୍ରୀ ମା ନାଁ ରେ ଗୋଟେ ଗ୍ରୁପ କରିଛୁ ଥରେ ଏମିତି ବସିଥିଲୁ ସମସ୍ତେ କହିଲେ ସବୁ ପିଲାମାନେ ଭୋଜି କରୁଛନ୍ତି ଆମେ ଗୋଟେ ଗ୍ରୁପ ଭୋଜି କଲେ ହୁଅନ୍ତା ସେଇଟୁ ତାଙ୍କ ଭିତରୁ କିଛି ଲୋକ କହିଲେ ଭୋଜି କିଏ କରିବ ଭୋଜି କଲେ ତୁ ଦାୟିତ୍ୱ ନବୁ ନା ତୁ ରାନ୍ଧିବୁ ନା ମୁଁ କହିନି ହଁ ମୁଁ ଦାୟିତ୍ୱ ନେମି ମୁଁ ରାନ୍ଧିବି ଆଉ ଏହିପରି ସମସ୍ତେ ପଇସା ଆଦାୟ କରିକି ଆମେ ଭୋଜି କଲୁ ଚିକେନ ହେଇଥିଲା ଡାଲି ହେଇଥିଲା ପନିରି ହେଇଥିଲା ଆ ମସରୁମ ହୋଇଥିଲା ଆଉ ସେମାନେ ଯୋଗାଯୋଗ କରିଦେଇଥିଲେ ହେନେ ମୁଁ ରୋଷେଇ କରିଥିନି ତାପରେ ସମସ୍ତେ ଖାଇଲୁ ଖାଇ ସାରିଲା ପରେ ସମସ୍ତେ କହିଲେ ଯାହା ହଉ ଆଜି ରୋଷେଇ ଟା ବଢ଼ିଆ ହେଇଥିଲା ଆ ମୁଁ ଖାଇବାରେ ଯେତିକି ମାନେ ସ୍ବାଦ ଚାଖିକି ଯେତିକି ଭଲ ଲାଗିନଥିଲା ସମସ୍ତଙ୍କ ପାଟିରୁ ଭଲ ହେଇଥିଲା ବୋଲି ଶୁଣିଲା ପରେ ମୋ ମୋ ମତେ ବହୁତ ଖୁସି ଲାଗିଥିଲା ସେ ସେ ଖୁସିଟା ବା କ'ଣଟା ମୁଁ ପାଟିରେ କହିବି ତାପରେ ଭୋଜି ସରିଲା ପରେ ମଜାମଜି କଲୁ ତାପରେ କହିଲେ ଆଉ ଥରେ ଏମିତିଆ ଆମେ କରିବା ଆମେ ପ୍ରତିବର୍ଷ ଏଇଭଳି ଭୋଜି କରିବା ଆମେ ସିନା ମନା କରୁଥିଲୁ ତୁ କହିଲୁ ବୋଲି ହେଲା ଆଉ ଆମେ ଆ ପ୍ର ସବୁ ପିଲାମାନଙ୍କ ଭଳିଆ ଆମେ ବି ପ୍ରତିବର୍ଷ ଗ୍ରୁପ ରେ ଭୋଜି କରିବା